ଆମ ଗାଁର ବିଦ୍ୟାଳୟରେ ଭଲ ଶୌଚାଳୟ ନାହିଁ ପାନୀୟଜଳ ନାହିଁ ବହି ଡେକ୍ସ୍ ମଧ୍ୟ ନାହିଁ ଏବଂ ବେଞ୍ଚ୍ ମଧ୍ୟ ନାହିଁ ଏବଂ ଭଜନ ବ୍ୟବସ୍ଥା ଅଛି ଭଲ ଶୌଚାଳୟ ପାଇଁ ପିଲାମାନେ ଛୋଟଛୋଟ ପିଲାମାନେ ବାହାରକୁ ଯାଉଛନ୍ତି ଶୌଚାଳୟ ନହେଲେ ବିଦ୍ୟାଳୟରେ ସେମାନେ ବାହାରକୁ ଯିବାପାଇଁ ରାସ୍ତାରେ ଗାଡ଼ି ଯାଉଛି କେତେବେଳେ କ'ଣ ଘଟିଯିବ ସେଥିପ୍ରତି ସରକାର ସରକାର ଦୃଷ୍ଟି ଦେବା ଆବଶ୍ୟକ ଭଲ ପିଲାମାନେ କେମିତି ଭଲ ଜ ପାନୀୟ ଜଳ ପାଇବେ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା ଦରକାର ପିଲାମାନେ ପଢ଼ିବା ପାଇଁ କେମିତି ଭଲଭଲ ବହି ପାଇବେ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ଡେକ୍ସ୍ ମଧ୍ୟ ନାହିଁ ଏବଂ ବସିବାପାଇଁ ବେଞ୍ଚ୍ ମଧ୍ୟ ନାହିଁ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବେ ଏବଂ ରୋଷେଇ ପାଇଁ ଭଲ ରୋଷେଇ ଘର ନାହିଁ ରୋଷେଇ ବ୍ୟବସ୍ଥା ବାହାରେ କୌଣସି ପଲିଥିନ୍ ତଳେ ହେଉଛି କିନ୍ତୁ ସେ ରୋଷେଇ ଘର ଆମ ବିଦ୍ୟାଳୟରେ ହେଲେ ବହୁତ ଭଲ ହେବ ରୋଷେଇ